ମୋର ପ୍ରିୟ ପୁସ୍ତକ ହେଉଛି ବାଇବଲ୍ ସେହି ପୁସ୍ତକର କାହାଣୀ ହେଉଛି ପ୍ରଭୁ ଯଶୁଙ୍କ ବିଷୟରେ ସବୁ କିଛି ସେଠି ଅଛି ଏବଂ ସେହି ପୁସ୍ତକ ଦ୍ୱାରା ମୁଁ ବହୁତ କିଛି ଶିକ୍ଷା ପାଇପାରୁଛି ଏବଂ ଜୀବନକୁ ଶାନ୍ତି ମଧ୍ୟ ପାଉଛି ଏବଂ ଅନ୍ୟକୁ ମଧ୍ୟ ଶିଖେଇ ପାରୁଛି ଏବଂ ଆଖପାଖ ଲୋକମାନଙ୍କୁ ମଧ୍ୟ କିଛିଟା ଶିକ୍ଷା ପ୍ରଦାନ କରିପାରୁଛି ଏବଂ ସେହି ପୁସ୍ତକଟି ବହୁତ ସୁନ୍ଦର ଲାଗେ ପଢ଼ିବାକୁ ଏବଂ ସେହି ପୁସ୍ତକ ପଢ଼ିବା ଦ୍ୱାରା ଅନେକ କିଛି ପରିବର୍ତ୍ତନ ହୋଇଥାଏ ଏବଂ ଜୀବନରେ ଶାନ୍ତି ମଧ୍ୟ ଆସିଥାଏ

ସେହି ପୁସ୍ତକ ଦ୍ୱାରା ସମସ୍ୟା ମଧ୍ୟ ସମାଧାନ ହେଇଥାଏ ସେହି ପୁସ୍ତକ ପଢ଼ିବା ଦ୍ୱାରା ଅନେକ କିଛି ମଣିଷରବଦଳଥାଏ ଏବଂ ବହୁତ କିଛି ଶିକ୍ଷା ଆମେ ଅର୍ଜନ କରିପାରିଥାଉ ତେଣୁ ସେହି ପୁସ୍ତକଟି ମୋ ପ୍ରିୟ ବୋଲି ଭାବୁଛି ଏବଂ ସେହି ପୁସ୍ତକ ପଢ଼ିବାକୁ ମୋତେ ବହୁତ ଇଚ୍ଛା ଏବଂ ବହୁତ ପଢ଼ିବାକୁ ବହୁତ ଖୁସି ଲାଗେ ସେହି ପୁସ୍ତକଟି ଅନ୍ୟମାନଙ୍କୁ ମଧ୍ୟ ଦାନ କରିବା ଉଚିତ୍ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରଚାର କରିକିନା ଶିଖେଇବା ଉଚିତ୍